ଆମର୍ ଗାଁରେ ବହୁ ସାରା ବ୍ୟବସାୟମାନ ଅଛନ୍ ବେପାରମାନ କରୁଛନ୍ ତ ସେମାନେ ସକାଳୁ ଉଠିକରି କେନ୍ତା କୁ ସେ ଛୁଆମାନେ ବି ଖାନା ପିନା କରିବେ ସେ ଦୁକାନମାନ ଖୋଲୁଛନ୍ ଯେନ୍ତା କି ନାସ୍ତା ନୁସ୍ତି କର୍ବାର୍ ଲାଗି ଘରେ ତ ଏନି ଟାଇମ୍ ନାସ୍ତା ବନେଇନା ହଏନା ତ ହେଥିଲାଗି ବାପାମାନେ ବି ଯାଇସୁନ୍ ଘିନି ଆଉ ବହୁ ସାରା ଅଛି ଦୁକାନ୍ ମାନେ କେନ୍ତା କରି ଆମେ ବି ଚଲାଇ ପାର୍ମୁ ତ ସେଇଟା ମାନେ ଅଛନ୍ ଗଲା ଏ ବହି ଖାତା ଦୁକାନ୍ ଅଛି ପୂଜା ଦୋକାନ୍ ଅଛି ଚପଲ ଦୁକାନ୍ ଅଛି ଆଉ ଶାଢ଼ୀ ଦୁକାନ୍ ଅଛି ଯେନ୍ତା କି ଏଙ୍କୁ କେନସିନ କି ଯିବାର ନା ପଡ଼େ କି ଆମ ଆମେ ଏତେ ଦୂରକେ ଯାଇଛୁଁ କେନ୍ତା କରି ଜିମୁଁ କେନ୍ଥି ଜିମୁଁ ହେଇଟା ମାନେ ହେଥିଲାଗି ଆମକୁ ଆମର୍ ଗାଁରେ ବି ବହୁ ସାରା ପାଖରେ ଦୁକାନମାନେ ଅଛି ଯେନ୍ତାକି ଆମକୁ ଦୂର୍କେ ଯିବାର୍ ବି ନାହିଁ ପଡ଼େ ଆମେ ଅଗର କେନ୍ସି କାର୍ କାଣ ହୋଇଗଲା ତ କେନ୍ତା କର ଯିମା କା କେ ପଠାମା କି ନେଇ ଥିବା ଘରେ ବୋଲେ ସେଥିଲାଗି ଆମେ ଆମର୍ ଗାଁରେ ପାଖେ ପାଖେ ଅଛି ଦୁକାନମାନେ ସେଥିଲାଗି ଆମେ ଟିକେ ଘିନି ପକାସୁ ବାହାରକେ ଏତେ ଯିବାର୍ ଆମକୁ ନାଇ ପଡ଼େ ଆହୁରି ଭି ଆମର୍ ଅଛି ଦୁକାନମାନେ ଯେନ୍ତା କି ଆମର୍ ଲାଗି ବି ବହୁସାରା ଜିନିଷମାନ ଅଛି ଯେନ ଫେସନ୍ ଦୁକାନମାନେ ଭି ଅଛି ଆମକୁ ଏତେ ବଡ଼ ବଡ଼ କେ ଭି ତ ଯିବାର୍ ନାହିଁ ପଡ଼ି ଆମକୁ କି ଅଗର ବିହା ବନେହିବି ଗଲା ବୋଲେ ଆମେ କେନ୍ତା କର୍ମା ସେଇଟା ହେଥିଲାଗି ଆମେ ଜଲଦି ଯେ ଗାଁରେ ଆମର୍ ବହୁସାରା ସବୁ ଅଛି